ଟ୍ରେଡ଼ମିଲ ବିଷୟରେ ମୁଁ ଭାବୁଛି କୌଣସି ପ୍ରତିଯୋଗିତାରେ ଆମେ ଦୌଡ଼ ପ୍ରତିଯୋଗିତାରେ ଆମେ ଟ୍ରେଡ଼ମିଲ ଉପରେ ଦୌଡ଼ିଥାଉ ଦୌଡ଼ ପ୍ରତିଯୋଗିତାରେ ଟ୍ରେଡମିଲ ପଡ଼ିଥାଏ ଆମର ଦୌଡ଼ିବା ପାଇଁ ଟ୍ରେଡମିଲ ଉପରେ ଦୌଡ଼ିବା ଏବଂ ମାଟିରେ ଦୌଡ଼ିବା ସମାନ ନୁହେଁ କାରଣ ମାଟିରେ ଦୌଡ଼ିବା ଦ୍ୱାରା ଆମର ଅନେକ କ୍ଷତି ହୋଇନଇଥାଏ କିନ୍ତୁ ଟ୍ରେଡ଼ମିଲରେ ଦୌଡ଼ିବା ଦ୍ୱାରା ଆମର ଆମେ ଯଦି ପଡ଼ିବା ଆମର ଅନେକ କ୍ଷୟ ହୋଇଥାଏ ଯେପରି ଗୋଡ଼ ଭାଙ୍ଗିବା ଖଣ୍ଡିଆ ଖବର ହୋଇଥାଏ କିନ୍ତୁ ମାଟିରେ ପଡ଼ିଲେ ଆମର ଗୋଡ଼ ଏତେ ଖଣ୍ଡିଆ ଖାବରା ହୋଇନଥାଏ କିମ୍ବା ଆମର ଏତେ କ୍ଷତି ହୋଇନଥାଏ ଟ୍ରେଡ଼ମିଲ୍ ଏଥିପାଇଁ ଉପଯୋଗ କରାଯାଏ କାରଣ ଟ୍ରେଡ଼ମିଲରେ ଆମକୁ ଦୌଡ଼ିବା ପାଇଁ ସହଜ ହୋଇଥାଏ କିନ୍ତୁ ମାଟିରେ ଦୌଡ଼ିବା ପାଇଁ ସହଜ ହୁଏନାହିଁ ମାଟି୍ର ଦୌଡ଼ିବା ଦ୍ୱାରା ଆମର କ୍ଷୟ ହୁଏ ନାହିଁ କିନ୍ତୁ ଟ୍ରେଡ଼ମିଲରେ ଦୌଡ଼ିବା ସହଜ ହୋଇଥାଏ ତେଣୁ କୌଣସି ପ୍ରତିଯୋଗିତା କେଉଁଥିରେ ଟ୍ରେଡ଼ମିଲ୍ ବ୍ୟବହାର କରାଯାଇଥାଏ